ମାଛ ଧରିବା ଫଳରେ ଆମକୁ ବିଭିନ୍ନପ୍ରକାର ଅନେକ ରୋଜଗାର ମିଳିଥାଏ ମାଛ ଏକ ବାଣିଜ୍ୟକ ଏକ କୃଷି ମାଛ ଚାଷ କରିବା ଫଳରେ ଆମେ ଆମ ନିଜର ପରିବାରର ଖାଦ୍ୟ କୁ ଖାଦ୍ୟପୂରଣ କରିବା ସଙ୍ଗେ ସଙ୍ଗେ ଆମ ପରିବାର ପାଇଁ କିଛି ପଇସା ମଧ୍ୟ ଇନ୍କମ୍ କରିଥାଉ ଏବଂ ଆମ୍ଭ ଓଡ଼ିଶା ରାଜ୍ୟ ପରି ଆନ୍ଧ୍ରପ୍ରଦେଶ ଏକ ରାଜ୍ୟ ସେଠି ମଧ୍ୟ ଲୋକ ମାଛ ଚାଷ କରି ବିଭିନ୍ନପ୍ରକାର ଧନୀ ବ୍ୟକ୍ତି ହୋଇପାରୁଛନ୍ତି ଏବଂ ସେଠି ଲୋକମାନେ ମାଛ ଚାଷ କରି ଏକ ଆଧୁନିକ ପ୍ରଣାଳୀରେ ମାଛ ଚାଷ କରି ଚୁ ମାଛ ଚାଷ ଆଧୁନିକ ପ୍ରଣାଳୀରେ କରୁଛନ୍ତି ଆମ ଓଡ଼ିଶାରେ ମଧ୍ୟ ଏବେ ଆଧୁନିକ ପ୍ରଣାଳୀରେ ମାଛଚାଷ କରିବା କରି କରି କଲେ ବହୁତ ଭଲ ହୁଅନ୍ତା ବିଭିନ୍ନପ୍ରକାର ଦାନା ଯେଉଁ ଆଲ ଯେଉଁ ଦାନା ମାଛମାନଙ୍କର ସେ ପସନ୍ଦ ଦାନା ଆଣି ଦେଲେ ସେମାନେ ଅତି ଶୀଘ୍ର ବଡ଼ ହେଉ ବଡ଼ ହେବେ ଏବଂ ଆମମାନଙ୍କର ଯେଉଁ ଉଦେଶ୍ୟ ତା ପୂରଣ ହେବ ଏବଂ ଏହା ଫଳରେ ଆମେ ଆମର ଆର୍ଥିକ ସ୍ଥିତିକୁ ସୁଦୃଢ଼ କରିପାରିବା ଏହି ବାବଦରେ ଲୋକମାନଙ୍କୁ ବୁଝାଇଲେ ଲୋକମାନେ ନିଜର ଆର୍ଥିକ ସ୍ଥିତି ସୁଧାରିବା ପାଇଁ ଏଇ ରାସ୍ତା ଆପଣାଇବେ